ଆମେ ପ୍ରାୟତଃ ଦେଖିଆସୁଛୁ ଯେ ଛୋଟବେଳୁ ଆମ ଘରେ ଥିବା ରୋଷେଇ ଘରେ ବୈଦ୍ୟୁତିକ ଉପକରଣ ଗୁଡ଼ିକ ନଥିଲା ଯାହାଫଳରେ କି ଶିଳରେ ବଟାଯାଉଥିଲା କାଠ ଚୁଲିରେ ରୋଷେଇ କରାଯାଉଥିଲା ଏବଂ ଅନ୍ୟାନ୍ୟ ଜିନିଷମାନଙ୍କରେ ହେଉଥିଲା ଯାହାଫଳରେ ଆମର ଶାରୀରିକ ପରିଶ୍ରମ ଅଧିକା ହେଉଥିଲା ଏହାକୁ ଦେଖି ଏବେ ନୂଆ ସମାଜ ରୋଷେଇ କରିବା ପାଇଁ ଗ୍ୟାସ୍ ଏବଂ ମିକ୍ସଚର୍ କରିବାକୁ ମିକ୍ସଚର୍ ଗ୍ରାଇଣ୍ଡର୍

ରୋଷେଇ କରିବାକୁ ଗ୍ୟାସ୍ ସିଲିଣ୍ଡର୍ ଥଣ୍ଡା ରଖିବା ପାଇଁ ଫ୍ରିଜ୍ ଏପରି ଭାବେକେ ବହୁ ପ୍ରକାରର ବୈଦ୍ୟୁତିକ ଉପକରଣ ଗୁଡ଼ିକ ତିଆରି ହୋଇସାଇଲାଣି ଯାହାଫଳରେ ମନୁଷ୍ୟ ତା'ର ସବୁ ଉପକରଣଗୁଡ଼ିକୁ କିଣିକିରି ନିଜ ରୋଷେଇ ଘରେ ରଖୁଛନ୍ତି ଶାରୀରିକ ପରିଶ୍ରମ କିଛି ହୋଇନଥାଏ ଏଥିରେ ଶାରୀରିକ ପରିଶ୍ରମ ନ ହେବାରୁ ରୋଗ ମଧ୍ୟ ରୋଗ ମଧ୍ୟ ବଢ଼ିଥାଏ ରୋଗ ନହେବା ଆଗ ପୂର୍ବତନ କାଳରୁ ଆମେ ଦେଖିଛୁ ଏ ରୋଗ ପ୍ରାୟତଃ ସମସ୍ତ ପାଖରେ ନଥାଏ କାରଣ ସେମାନେ କାଠ ଚୁଲିରେ ରୋଷେଇ କରିଥାନ୍ତି ଶିଳରେ ବଟାବଟି କରିଥାନ୍ତି ଏହିପରି ଭାବେ କରିଥାନ୍ତି